ସାଧାରଣତଃ ଭିଡ଼ିଓ ଗେମ୍ ଛୋଟ ପିଲାମାନଙ୍କ ପାଇଁ ଭଲ ନୁହେଁ କାହିଁକିନା ସେମାନେ ସବୁବେଲେ ମଜା ମସ୍ତି ପାଇଁ ଭିଡ଼ିଓ ଗେମ୍ ଖେଲୁଛନ୍ତି ସେମାନେ କିଛି ପାଠ ପଢ଼ା ରିଲେଟେଡ଼୍ କିଛି ଗେମ୍ ଖେଲିପାରନ୍ତି ନାହିଁ କିମ୍ବା ସେମାନଙ୍କୁ ଏମିତି କିଛି ଗେମ୍ ପସନ୍ଦ ବି ଆସୁନି ସେମାନେ ଖାଲି ଭାବିବେ ଯେ କେଉଁଟା ଖେଲେ ଖେଲିଲେ ଆମଙ୍କୁ ମଜା ମିଲିବ କିନ୍ତୁ ଭିଡ଼ିଓ ଗେମ୍ ଏକ୍ ତରଫା ଭଲ ଅଛି ଯଦି ଆମ ମୋବାଇଲ୍ରେ ରିଚାର୍ଜ ନଥିବ ତେବେ ଆମେ ଭିଡ଼ିଓ ଗେମ୍ ଖେଲିପାରିବା ଯେମିତିକି ୱାର୍ଡ଼ କରେକ୍ସନ୍ ଗୋଟେ ଅଛି ଆମର ମାଇଣ୍ଡ ସେଥିରେ ଆଉ ଗୋଟେ ଅଛି କ୍ୟାଣ୍ଡି କ୍ରସ୍ ଏଇଟା ଆମର ରିଲାକ୍ସିଙ୍ଗ୍ ରିଲାକ୍ସ ହେବା ପାଇଁ ଏହିସବୁ ଗେମ୍ ଖେଲିଲେ କିଛି ଅସୁବିଧା ହେଉନି କିନ୍ତୁ ଏତେ ମାତ୍ରାରେ ଖେଲିବା ଉଚିତ୍ ନିହେଁ ଯେମିତିକି ଆମ ନିଜ ଉପରେ ଇଫେକ୍ଟ କରୁଛି ତେନୁ ଏହିସବୁ ଗେମ୍ ଖେଲିଲେ ଏତେ ବି ଖରାପ ନୁହେଁ କିନ୍ତୁ ଭଲ ବି ନୁହେଁ ଏମତିକି ମୁଁ ବି ପସନ୍ଦ କରୁଛି ଏଇସବୁ ଗେମ୍ ମୋତେ ବି ଭଲ ଲାଗୁଛି କିନ୍ତୁ ଛୋଟ ପିଲାମାନଙ୍କ ପାଇଁ ଏଇସବୁ ଗେମ୍ ସେମାନେ ପସନ୍ଦ କରିବେନି ଆହୁରି ସେମାନେ ଅନ୍ୟ ସବୁ ଗେମ୍ ଯାକ ଖେଲିବେ ଯାହା ପାଇଁ ସେସବୁ ଗେମ୍ ତାଙ୍କର ମାଇଣ୍ଡରେ ଇଫେକ୍ଟ କରୁଛି ସେମାନଙ୍କୁ ମାଇଣ୍ଡ ପ୍ରେସର୍ରେ ଇଫେକ୍ଟ କରୁଛିି ଆଇରେ ଆଖିରେ ପ୍ରୋବ୍ଲେମ୍ ହଉଚି ସେମାନଙ୍କୁ ଏହିଇସବୁ ଗେମ୍ ଖେଲେଇବା ଉଚିତ୍ ନୁହେଁ